ରୋଷେଇ କରିବା କେବଳ ମହିଳାଙ୍କ କାମ ବୋଲି ମୁଁ ଭାବେ ନାହିଁ କାରଣ ଆମ ପରିବାରର ପୁରୁଷମାନେ ମଧ୍ୟ ରୋଷେଇ କରିଥାନ୍ତି ସେତେବେଳେ ତ ମୋତେ ଯେଉଁ ରୋଷେଇ ନ ଆସୁନଥିଲା ମୋ ଶ୍ୱଶୁର କରିଦିଅନ୍ତି ମୋ ସ୍ୱାମୀ ମଧ୍ୟ କରିଦିଅନ୍ତି ଦେଢ଼ଶୁର ମଧ୍ୟ କରିଦିଅନ୍ତି ସେମାନଙ୍କ ହାତର ରୋଷେଇ ଆହୁରି ଭଲ ଲାଗେ ପୁରୁଷ ଲୋକ ମହିଳାଙ୍କଠାରୁ ବହୁତ ଭଲ ରୋଷେଇ କରି ପାରନ୍ତି ରୋଷେଇ କରିବା କେବଳ ମହିଳା କରିବେ ତା'ର କୌଣସି କାରଣ ନାହିଁ ତାକୁ ପୁରୁଷ ଲୋକ କରି ପାରିବେ ସମସ୍ତଙ୍କୁ ଦେଇ ପାରିବେ ଆମ ଘରେ ତ ମୋ' ଠାରୁ ମୋ' ସ୍ୱାମୀ ବହୁତ ଭଲ ରୋଷେଇ କରନ୍ତି ସେ ଭଲ ମାଂସ ତରକାରୀ ତିଆରି କରି ପାରନ୍ତି ତାଙ୍କ ହାତରେ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି ତେଣୁ ସେଇଟା କେବଳ ନାରୀମାନଙ୍କ ପାଇଁ ତାହା ନୁହେଁ ଏବଂ ପୁରୁଷମାନେ ମଧ୍ୟ ଏହି ରୋଷେଇ କରି ପାରିବେ ଆର କୌଣସି ପାର୍ଥକ୍ୟ ନାହିଁ